ଭାରତରେ ଅନେକ ପ୍ରକାର ଦର୍ଶନୀୟ ସ୍ଥାନ ଅଛି ଯେନ୍ଟାକି ପୁରୀ ଚାରିଧାମ୍ରୁ ଗୋଟିଏ ଧାମ୍ ଯେନଟା ଜଗନ୍ନାଥ ଲାଗି ପ୍ରସିଦ୍ଧ ସେନ୍କେ ମନୁଷ୍ୟମାନେ ନିଶ୍ଚୟ ଯିବାର୍ଲାଗି ଚାହେଁସନ୍ କାଁ ହେଲେକି ଜଗନ୍ନାଥ୍ର କଳା କୀର୍ତ୍ତି ସଂସ୍କୃତିର ସବୁ ପରମ୍ପରା ଜାଣ୍ବାର୍ଲାଗି ଦେଖ୍ବାର୍ଲାଗି ଆଉ ରଥଯାତ୍ରା ଅନେକ ପ୍ରକାର ଦର୍ଶନୀୟ ସ୍ଥାନ ଅଛି ଯେନ୍ଟା ଅଭଡା ଭୋଗ ଖାଏଲେ ଏନ୍ତା ସବୁ